ପ୍ୟାଣ୍ଟଟା ବହୁତ ଭଲ ଅଛି ଏ ପ୍ୟାଣ୍ଟକୁ ମୁ ଭୋଜି ବାରାତ ବାର୍ଥ ଡେରେ ପିନ୍ଧିକି ଯାଉଛି ବହୁତ ଖୁସି ବି ଲାଗୁଚି ଏ ପ୍ୟାଣ୍ଟର କଲର ବି ଛାଡ଼ୁନି ଡିଜାଇନଟା ବି ଭଲ ଅଛି ଲୋକେ ଦେଖିଲେ ବହୁତ ଖୁସି ହଉଛନ୍ତି ଆଉ ଏଭଳି ପ୍ୟାଣ୍ଟ କିଣିବା ପାଇଁ ଚାହୁଁଛନ୍ତି ସେମାନେ ବି ଏଭଳି ପ୍ୟାଣ୍ଟର ଏତେ ଭଲ ଗୁଣ ଅଛି ଏ ପ୍ୟାଣ୍ଟର ଯେ ମାନେ ସେ କଲର୍ ଛାଡ଼ୁନି କିଛି ନାହିଁ ମାନେ ସାଇଡ଼୍ ତା'ର ଇଫେକ୍ଟ କିଛି ନାହିଁ